ଆମର ଗୋଟେ ପାଳିତ ପଶୁ ଅଛି ଯିଏକି ଆମର ଗୋଟେ କୁକୁର ତାର ନାମ ହେଉଛି ଟାଇସନ୍ ସେ ଆମର ସବୁ କଥା ମାନିଥାଏ ଆଉ ସେ ବହୁତ ବୁଦ୍ଧିମାନ ବି ଅଟେ ତାର ଯତ୍ନ ନେବା ପାଇଁ ଆମର ସମସ୍ତେ ବହୁତ ଖୁସିରେ ଯତ୍ନ ନିଅନ୍ତି ତାର ଆଉ ତାର କିଛି ହୋଇଗଲେ ବି ଆମ ପରିବାରଟା ବହୁତ ଦୁଃଖିତ ହୋଇପାରିଥାନ୍ତି ଆଉ ତାକୁ ମେଡ଼ିକାଲ୍ ବି ନେଇଥାନ୍ତି ତାର ଯେମିତିକି ଦେହ ଭଲ ହୋଇଯାଉ ତାପରେ ସିଏ ସମସ୍ତଙ୍କ କଥା ଶୁଣିଥାଏ ଆଉ ଠି ବି ଯେଉଁଠି ଆମେ ଡାକି ଦେଉ ସେ ଆମ ପାଖକୁ ଦୌଡ଼ି ଚାଲି ଆସିଥାଏ ତାପରେ ଆମେ ତା କଥା ନ ବୁଝି ପାରିଲେ ବି ସେ ଆମକୁ ତା ଭାଷାରେ ବୁଝାଇବା ପାଇଁ ଚେଷ୍ଟା କରିଥାଏ ତ ଆମେ ବୁଝିବାକୁ ବି ଚେଷ୍ଟା କରୁ ଆଉ ସେ ଆମ ସହିତ ପ୍ରତିଦିନ ବହୁତ ଖୁସିରେ ଚଳେ ଆଉ ଦେହ ଭଲ ନଥିଲେ ତ ଆମେ ତାକୁ ମେଡ଼ିକାଲ୍ ନେଇକି ଚିକିତ୍ସା ତାର ଭଲ ସେ କରିଥାଉ